ହଁ ମୁଁ କହିପାରିବି ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା ସେଗୁଡ଼ିକ ହେଲା ଏକ ହଜାର ଏକ ପାଞ୍ଚ ହଜାର ପାଞ୍ଚ ଶହ ପଞ୍ଚାବନ କୋଡ଼ିଏ ହଜାର ଏକ ଶହ ଦଶ ଏକ ଲକ୍ଷ ପନ୍ଦର ହଜାର ଏବଂ ଆଠ ଲକ୍ଷ ଦଶ ହଜାର ପଚିଶ